ଭାଇନା ଆମେ ଘର ଯାଏଁ ପହଞ୍ଚିସାରିଲୁଣି ଆଉ ମୋ' ଠାରେ କ୍ୟାଶ୍ ନାହିଁ ପଇସା ନାହିଁ ଆପଣଙ୍କର ଫୋନ୍ପେ ଗୁଗଲ ପେ ଅନଲାଇନ୍ କ'ଣ ଅଛି କି ଓହୋ ଗୁଗଲ ପେ ଅଛି ହେଉ ଗୁଗଲ ପେ ନମ୍ବର ମୋତେ ଦେଇ ଦିଅନ୍ତୁ ମୁଁ ସାଙ୍ଗେ ସାଙ୍ଗେ ଆପଣଙ୍କୁ ପଇସା ଦେଇଦେଉଛି ହେଉ ଭାଇନା ଠିକ୍ ଅଛି